ଆମେ ଆମେ ଖବର୍ କାଗଜ୍ ସାହାଯ୍ୟରେ ସବୁକିଛି ନ୍ୟୁଜ୍ ଆମେ ଜାନିପାରୁଛୁଁ ଆମେ ଆମେ ଏସ୍ ଏଚ୍ ଜି ମା'ମାନେ ନ୍ୟୁଜ୍ ନ୍ୟୁଜ୍ ଦେଖିକରି ଟିଭିରେ ଇଣ୍ଟର୍ନେଟ୍ ସାହାଯ୍ୟରେ ଟିଭିନୁ ଦେଖି ଟି ଭି ଦେଖିକରି ମୋବାଇଲ୍ରୁ ଦେଖିକରି ୟୁଟ୍ୟୁବ୍ ସାହାଯ୍ୟରେ ଆମେ ସବୁ କିଛି ଜାନିପାରୁଛୁଁ ଆରୁ ନ୍ୟୁଜ୍ମାନେ ସବୁ କେନୁ କାଣା ହେଲା ଆଏଜ୍କା କେନ୍ କାଣା ହଉଚେ କେନ୍ ବିଷୟ ତି ଆଏଜ୍ କାଣା ହେଲା କେନୁ ସବୁ କିଛି ଆମେ ଜାନିପାରୁଛୁଁ ଆରୁ ଆମର୍ ଆମର୍ ଛୁଆମାନଙ୍କର୍ ପଢ଼ା ଲେଖା ବିଷୟ କି କେଭେ ତାଙ୍କର୍ ପରୀକ୍ଷା ହଉଛେ ଯେ ଜାନୁଛୁଁ ୟୁଟ୍ୟୁବ୍ ମାଧ୍ୟମନୁ ଦେଖିକରି ତାଙ୍କର୍ ସର୍କାର୍ କେନ୍ କେନ୍ ବିଷୟରେ ତାହାକୁ ସାହାଯ୍ୟ କଲେ ଦେଇ ଏବେ ଛୁଆମାନ୍ଙ୍କୁ ସ୍କଲର୍ସିପ୍ମାନେ ଦେବାର୍ଲାଗି ବି ଯେନ୍ ସର୍କାର୍ ଯେନ୍ ଆମ ରାଜ୍ୟ ସର୍କାର୍ ଯେନ୍ କରିଛନ୍ ସେ ବିଷୟରେ ବି ଆମେ ଯେନ୍ ଦେଖିକରି ମୋବାଇଲ୍ ସାହାଯ୍ୟରେ ଟି ଭି ସାହାଯ୍ୟରେ ନ୍ୟୁଜ୍ ଦେଖିକରି ଖବର୍କାଗଜ୍ ପଢ଼ିକରି ଆମେ ଜାନିପାରୁଛୁ ନ୍ୟୁଜ୍ମାନେ ନ୍ୟୁଜ୍ମାନେ ଦେଖିକରି ହିଁ ନ୍ୟୁଜ୍ ଚ୍ୟାନେଲ୍ମାନେ ଦେଖିକରି ହିଁ ଆମେ ଇ ବିଷୟମାନେ ସବୁ କିଛି ଜାନୁଛୁଁ ଖବର୍କାଗଜ୍ ମାଧ୍ୟମରେ ପଢ଼ିକରି ଛୁଆମାନ୍ଙ୍କୁ ଆମର୍ ଭାରତୀୟ ଗଣମାଧ୍ୟମ୍ ବିଷୟରେ କାଣା କାଣା ହଉଛେ କାଣା ନାଇଁ ସେସବୁ ବିଷୟରେ ଆମେ ଜାନିପାରୁଛୁଁ ଆଉ କହିପାରୁଛୁଁ ଘରେ ଆଉ ଛୁଆମାନଙ୍କର୍ ସ୍କୁଲୁ କାଣା ହଉଛେ ସେସବୁ କିଛି ବିଷୟରେ ଆମେ ଜାନିପାରୁଛୁଁ